ଆମ ଓଡ଼ିଆ ଭାଷାରେ ପୂର୍ବତନ କାଳରେ ଆଗେ ଯେମିତି ଓଡ଼ିଆ ଭାଷାର ଗୋଟେ ପୂର୍ଣ୍ଣ ଏବଂ ପୁରା ସମୁଷ୍ଟ ଭାବରେ ବ୍ୟବହାର ହେଉଥିଲା କିନ୍ତୁ ବର୍ତ୍ତମାନ କାଲରେ ଆମ ଓଡ଼ିଶା ଭା ଓଡ଼ିଶାବାସୀମାନେ ଆଉ ଓଡ଼ିଆ ଭାଷାରେ ବହୁତ ବଦଲାବ ଘଟିଛି ଯାହାକି ଦେଖନ୍ତୁ ଏବେ କିି ବର୍ତ୍ତମାନ ଯୁଗରେ ବର୍ତ୍ତମାନ ଲୋକମାନେ ଆଉ ବର୍ତ୍ତମାନ ଯୁଗର ପିଲାମାନେ ଓଡ଼ିଶା ଭାଷାକୁ ଓଡ଼ିଆ ଭାବେ କହୁନାହାନ୍ତି ଆଙ୍କେ କିଛି କିଛି ବ୍ୟବହାର ଗୁଡ଼ାକୁ ଇଂଲିଶ୍ରେ ୟୁଜ୍ କରନ୍ତି ଆଉ କିଛି କିଛି ଲୋକ ଅଛନ୍ତି କି ଓଡ଼ିଆ ଭାଷା କହୁ ଆକା ନାହାନ୍ତି ତାଙ୍କେ ବହୁତଗୁଡ଼ାକ ହିନ୍ଦୀରେ କହୁଛନ୍ତି ଇଂଲିଶ୍ରେ କୁହନ୍ତି ଯେମିତିକି ଦେଖନ୍ତୁ ମୋତେ ଟିକେ ମୋତେ ଟିକେ ଆଜ୍ଞା ଦୟା କରି ସାହାଯ୍ୟ କରନ୍ତୁ ତ ସେମାନେ କହନ୍ତି ଆଜ୍ଞା ପ୍ଲିଜ୍ ହେଲ୍ପ ମି ତ ଏମିତି ବ୍ୟବହାର କରୁଚନ୍ତି ସେମାନେ ଆଜିକାଲି ଯୁଗରେ କିନ୍ତୁ ଆଗକାଳ ଯୁଗରେ ସମସ୍ତେ ଏମିତି କହୁଥିଲେ ଆଜ୍ଞା ମୋତେ ଟିକେ ଦୟାକରି ସାହାଯ୍ୟ କରନ୍ତୁ ଆଜ୍ଞା ସେମିତି କୁହନ୍ତୁ କିନ୍ତୁ ଏମାନେ ଆଜିକି ଟିକେ ଓଡ଼ିଆ ଟିକେ ହିନ୍ଦୀ ଟିକେ ଇଂରାଜୀ ଏମିତି ମିଶେଇ କହୁଛନ୍ତି ଆଉ ପ୍ରାୟତଃ ସମସ୍ତେ ମୁଁ ତ କହିବି ସମସ୍ତେ ଖାଲି ଅନ୍ଲି ବହୁତଗୁଡ଼ାଏ ଇଂଲିଶ କହୁଛନ୍ତି ବହୁତଗୁଡ଼ାକ ଏମିତି ଶବ୍ଦ ଅଛି ସେମାନେ ଓଡ଼ିଆ ଲାଙ୍ଗୁଏଜ୍ ନକହିକିରି ହିନ୍ଦୀ ଓ ଇଂଲିଶ୍ ଇଂରାଜୀ ବ୍ୟବହାର କରୁଚନ୍ତି ଓ ମୁଁ ସେଇଠି କହିବି ତାଙ୍କୁ ଆମେ ଓଡ଼ିଆ ଓଡ଼ିଆ ଭାଷା ଆଉ ଆମେ ଓଡ଼ିଆ ଭାଷା ୟୁଜ୍ କରିବା ଓଡ଼ିଆ ଭାଷା ହିଁ କହିବା ଇଂରାଜୀ କିମ୍ବା ହିନ୍ଦୀ କହିବା ନାଇଁ ପୁରା ଫୁଲ୍ ସେଣ୍ଟେନ୍ସ ଓଡ଼ିଆରେ ହିଁ କହିବା ସେଟା ମୁଁ ଆନୋଦ କରୁଛି